ହଁ ଆମେ ଭାବୁଛୁ ଅନ୍ୟ ଗ୍ରହରେ ଜୀବନ ଅଛି କାରଣ ଗ୍ରହ ବିଭିନ୍ନ ଗ୍ରହରେ ମଧ୍ୟ ଜୀବନ ଥାଏ ଆମ ଆଇନଷ୍ଟାଇନ ମାନଙ୍କ ଅନୁମତରେ ତାଙ୍କେ ମଧ୍ୟ ଚନ୍ଦ୍ରପୃଷ୍ଠରେ ମଧ୍ୟ ଯାଇଥିଲେ ସେଠି ମଧ୍ୟ ଜଳ ଅଛି ଆଉ ଜୀବନ ବାୟୁ ମଧ୍ୟ ଅଛି ଏମିତି ସବୁ ଗ୍ରହରେ ନାହିଁ କେତୋଟି ଗ୍ରହରେ ଜୀବନ ଅଛି ବୋଲି ଧରାଯାଇଥାଏ ଏଲିଏନ ମଧ୍ୟ ଉପରେ ବାସ କରନ୍ତି ଏଲିଏନ ମାନେ ମଧ୍ୟ ବଞ୍ଚି ରହନ୍ତି ଚନ୍ଦ୍ରପୃଷ୍ଠରେ ମଧ୍ୟ ଆମ ସାଇଣ୍ଟିଷ୍ଟ ମାନେ ଯାଇଥିଲେ ପୃଥିବୀ ପୃଷ୍ଠରୁ ଚନ୍ଦ୍ର ପୃଷ୍ଠକୁ ସେଠି ମଧ୍ୟ ଅନେକ ଧରାଯାଇଥାଏ